ଓଡ଼ିଆ ଭାଷା ଆଉ ହିନ୍ଦୀ ଭାଷା ଓଡ଼ିଆ ହେଉଛି ଆମର ଆଞ୍ଚଳିକ ଭାଷା ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା ଆଉ ହିନ୍ଦୀ ଭାଷା ଆଉ ଓଡ଼ିଆ ଭାଷା ଉଭୟ ପରସ୍ପର ପରିପୂରକ ଭାଷା ମଧ୍ୟ ଓଡ଼ିଆର ଏମିତି କିଛି ଭାଷା ଅଛି ଯାହାକି ଆମେ ହିନ୍ଦୀ କହିଲା ବେଳେ ମଧ୍ୟ ତାହାକୁ ଆମେ ବ୍ୟବହାର କରିଥାଉ ଏବଂ ହିନ୍ଦୀରେ ମଧ୍ୟ ଏମିତି କିଛି ଭାଷା ଅଛି ଯାହାକି ଆମ ଓଡ଼ିଆ ଶବ୍ଦ ଭଣ୍ଡାରରୁ ନେଇ ଆମେ ତାହାକୁ ବ୍ୟବହାର କରୁଛେ ଆଉ ଦେଖିବାକୁ ଗଲେ ଭାରତର ଯେଉଁ ଭାରତୀୟ ଭାଷା ବା ଭାରତର ରାଷ୍ଟ୍ର ଭାଷା ଯାହା ହିନ୍ଦୀ ଆଉ ଆମ ଆଞ୍ଚଳିକ ଭାଷା ଓଡ଼ିଆ ଭାଷା ଉଭୟ ସମାନ ସମାନ ରୂପେ ବ୍ୟବହାର ହେଉଛି ଏବଂ ହିନ୍ଦୀ ଭାଷାରେ ଯେମିତି ଉନ୍ନତି ଘଟୁଛି ଓଡ଼ିଆ ଭାଷାରେ ମଧ୍ୟ ଉନ୍ନତି ଘଟିବା ଉଚିତ୍